ଯେଉଁ ଯେତେକ ନ୍ୟୁଜ୍ ଚ୍ୟାନେଲ୍ ସବୁ ଅଛି ଯଥା ନନ୍ଦିଘୋଷ ଓଟିଭି ଆଉ ଯେଉଁ ଅଛି ଏସବୁ ଚ୍ୟାନେଲ୍ମାନଙ୍କରେ ଆମର ମହିଳାମାନଙ୍କର କେମିତି ସୁବିଧା ଅସୁବିଧା ହେବ ସେସବୁ ବିଷୟରେ କିଛି ଲେଖା ହେବାର ନାହିଁ କି ଭଲମନ୍ଦ ଲେଖା ହେବାର ନାହିଁ କି ଚାଷୀମାନେ କେମିତି ସୁବିଧାରେ ଚାଷବାସ କରିପାରିବେ ସେସବୁ ସୁବିଧା ନାହିଁ କି ସବୁ ପିଲାମାନେ ପାଠଶାଠ ପଢ଼ିବାରେ କେମିତି ସାହାଯ୍ୟ ସହଯୋଗ ହେବ ସେସବୁ କଥା ନାହିଁ କି ହେଉଛି ଆମର ଯେଉଁ ଇଏ ସବୁ ଗରିବଘର ଲୋକମାନେ କେମିତି ସୁବିଧା ସୁଯୋଗ ପାଇପାରିବେ ସେଇସବୁର କିଛି ଲେଖା ବି ନାହିଁ ଆଉ ଖାଲି ନେତାମାନଙ୍କର କେମିତି ସବୁ ତାଙ୍କର ଭଲମନ୍ଦ କଥା ସବୁ ଲେଖା ହେବାରେ ବ୍ୟସ୍ତ କିଛି କିନ୍ତୁ ଗରିବ ଲୋକଙ୍କୁ କିଛି ସାହାଯ୍ୟ ହେବାର ନାହିଁ